ଓଡ଼ିଶାର ଆଞ୍ଚଳିକ ଭାଷା ବା ମାତୃଭାଷା ଓଡ଼ିଆ ଅଟେ ଏହା ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଆନନ୍ଦଦାୟକ ଅଟେ ଏହି ଭାଷା ଓଡ଼ିଆ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି ଏବଂ ଓଡ଼ିଆମାନଙ୍କର ସମ୍ମାନ ବୃଦ୍ଧି କରିଛି ଓଡ଼ିଶାବାସୀ ନିଜର ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ଗର୍ବ କରିଥାନ୍ତି ମାତ୍ର ଦୁଃଖର କଥା ଏହିକି ଯେ ବର୍ତ୍ତମାନର ଯୁବଗୋଷ୍ଠି ନିଜ ମାତୃଭାଷାକୁ ଓଡ଼ିଆଠାରୁ ଦୁରେଇ ଯାଉଛନ୍ତି ଏବଂ ଇଂରାଜୀ ଭାଷା ପ୍ରତି ଆକର୍ଷିତ ହେଉଛନ୍ତି